କିଛି ଦିନ ବ୍ୟବହାର କରିବା ପରେ ଚାର୍ଜର୍ଟିର ରଙ୍ଗ ଛାଡ଼ି ଯାଉଛି ଏହାକୁ ମୁଁ ମୂଲ୍ୟ ମାର୍କେଟ୍ର ମୂଲ୍ୟ ଅନୁସାରେ ମୁଁ ଅଧିକ ଟଙ୍କା ଦେଇ କିଣିଥିଲି ମୂଲ୍ୟ ଅନୁଯାୟୀ ୱାରଣ୍ଟୀ ମୋତେ କେବଳ ପାଞ୍ଚ ମାସ ପାଇଁ ମିଳିଛି ସର୍ଭିସ୍ ସେଣ୍ଟର୍ ପାଖରେ କୌଣସି ନାହିଁ ଚାର୍ଜର୍ଟିର ଲମ୍ବ ମଧ୍ୟ ଛୋଟ ହୋଇଯାଉଛି ଯାହା ଫଳରେକି ମୁଁ ଚାର୍ଜ୍ ବସାଇ କୌଣସି ସ୍ଥାନରେ ରଖିବା ପାଇଁ ସୁବିଧା ପାଉନି ଚାର୍ଜର୍ଟିରେ ବର୍ତ୍ତମାନ ତା'ର ଗ୍ୟାସ୍ ବାହାରୁଛି ଭିତରୁ